କିଏ ବରା ଦୋକାନୀ କହୁଥିଲ ତ କ'ଣ କ'ଣ ଆଗୁଆ ସକାଳୁ ଛାଣୁଛନ୍ତି କହିଲେ ନାଇଁ ନାଇଁ ଆପଣ ଯେଉଁ ଦହି ପକାଉଛନ୍ତି ପରଫେକ୍ଟ୍ ଦହି ତ ଆଉ ଆଳୁ ଆଳୁଦମ୍ ଆଜ୍ଞା ଆଜ୍ଞା ଆମର ଗୋଟେ ଯାଗାରୁ ଟିକେ ଆସୁଛନ୍ତି ତ ତି ଲୋକ ତିନି ଚାରିଜଣ ଲୋକ ଆସୁଛନ୍ତି ତ ସେ ଭାଇ ଟିକେ

ବାହାଘର କଲ୍ ନାଇଁ ଆଜ୍ଞା ଆମର ତିନି ଚାରିଜଣ ଆସିଛନ୍ତି ଘରକୁ ତ ମୁଁ ସେଥି ଲାଗି ପାର୍ସଲ୍ ନେବି ବୋଲି କହୁଥିଲି ଆପଣ ହଁ ଆପଣ କେତେ ପ୍ଲେଟ୍ କେତେ ଦେଉଛନ୍ତି

ନାଇଁ ନାଇଁ ଆଜି ତ ଆଜି ତ ଆଜି ଏଇଟି ଏହି ପଟେ ଆସୁଛନ୍ତି ବସ୍ରୁ ଓହ୍ଲାଇ ଖାଇବେ ଏଇଠି ତ ମୁଁ ଆପଣଙ୍କ ପାଖରେ ଆପଣଙ୍କ ଦୋକାନଟା କେଉଁଠି ତ ପରଫେକ୍ଟ ଜାଣି ପାରିଲିନି ସେଥି ଲାଗି ଆପଣଙ୍କୁ କଲ୍ କରିଛି କେଉଁଠି ଏ ସେମିତି କିଛି ନାଁ ନାହିଁ ତ ସେଠି ହଉ ହଉ ହଉ ହଉ ଆପଣ ପ୍ଲେଟ୍ କେତେ ରଖୁଛନ୍ତି ଏଇନେ କହୁଥିଲ ପାଞ୍ଚଟା ବରା କହୁଥିଲ ଏଇନା ସାଥିସାଥି କ'ଣ ଚେଞ୍ କରିଦେଲ ଏଇନା କହୁଥିଲ ପାଞ୍ଚଟା ବରା

ହଁ ହଉ ହଉ ହଉ ହଉ ହଉ ମୁଁ ଯାଇ କି ଆପଣଙ୍କ ପାଖରେ ପହଞ୍ଚୁଛି ମୁଁ ଯାଉଛି ଆପଣଙ୍କ ପାଖକୁ ପହଞ୍ଚୁଛି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ଆସନ୍ତୁ